ମୋର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମୁଁ ଏକ ବଗିଚା କରିଥିଲି ସେ ବଗିଚା କରିବା ସମୟରେ ବହୁତ ଗୁଡ଼ିଏ ଫୁଲ ଗଛ ବି ଲଗାଇଥିଲି ହେଲେ ଆମର କୀଟ ଯୋକ ଏବଂ ମୂଷାମାନେ ବହୁତ ହଇରାଣ କରିଥିଲେ ଯାହାଫଳରେ କି ମୁଁ ହାର ନ ମାନି ବହୁତ ଗୁଡ଼ିଏ ଉପାୟ ନେଇଥିଲି ସେଥିମଧ୍ୟରୁ ମୂଷା ଆମର ଆମର କିଛି ଗଛ ଗୁଡ଼ିକୁ କାଟି ଦେଉଥିଲା ହେଲେ କୀଟ ଆମର ଫୁଲ ଗଛଗୁଡ଼ିକୁ ନଷ୍ଟ କରିଦେଉଥିଲା ସେଥିପାଇଁ ଆମେ କିଛି କୀଟନାଶକ ଏବଂ ମୂଷା ପାଇଁ କିଛି ଔଷଧ ଆଣି ଆମର ବଗିଚା ଏବଂ ଫୁଲ ଗଛକୁ ସଂରକ୍ଷଣ ରଖିଥିଲୁ